ହଁ ଆମ ଅଞ୍ଚଳର ସରକାରୀ ବିଦ୍ୟାଳୟ ପ୍ରସିଦ୍ଧ ଅଟେ ଏଠାରେ ସରକାରଙ୍କର ଭଲ ପଦକ୍ଷେପ ପାଇଁ ଲୋକ ମାନେ ଭଲ ବିଦ୍ୟାଳୟରେ ମଧ୍ୟ ଯାଆନ୍ତି ଯାହା ଦ୍ୱାରା ପିଲାମାନେ ବହୁତ ଆଗକୁ ଗଲେଣି ପାଠ ପଢ଼ାରେ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ସମୟରେ ମଧ୍ୟାହ୍ନ ଭୋଜନ ଏବଂ ମାଗଣାରେ ପୋଷାକ ପତ୍ର ବହି ମଧ୍ୟ ବଣ୍ଟନ କରାଯାଉଛି ଯାହାଫଳରେ କି ଛୁଆ ମାନେ ବା ପିଲାମାନେ ବହୁତ ପ୍ରକାରର ବହୁତ ପ୍ରକାରର ଆଗକୁ ଯେଉଁ ଉନ୍ନତ ମାନର ଶିକ୍ଷା ଲାଭ କଲେଣି ଏବେ ଏବେ ମଧ୍ୟ ଯାହା ପାଖରେ ଧନରାଶି ଅଧିକ ଅଛି ସେମାନେ ତାଙ୍କ ପିଲା ମାନଙ୍କୁ ବେସରକାରୀ ବିଦ୍ୟାଳୟ ତଥା ଆମର ସରସ୍ବତୀ ଶିଶୁମନ୍ଦିରରେ ମଧ୍ୟ ଛୁଆ ମାନଙ୍କୁ ପାଠ ପଢାଇବା ପାଇଁ ପଠାଇଲେଣି ଆମର ଅଞ୍ଚଳରେ ପାଠ ପଢ଼ାରେ ବହୁତ ଆଗକୁ ମଧ୍ୟ ଗଲାଣି କିନ୍ତୁ ସରକାରଙ୍କ ର ପ୍ରତି ଗୋଟେ କିଲୋ ମିଟରର ଦୂରରେ ବିଦ୍ୟାଳୟ ଥିବାରୁ ଛୁଆ ମାନେ ବହୁତ ଉନ୍ନତ ମାନର ପାଠ ମଧ୍ୟ ପଢ଼ିଲେଣି